ଆମେ ଡ୍ରାଇଭର୍ ରେଟିଂ ଯାଞ୍ଚ୍ କଲାପରେ ଘରୁ ବାହାରି କରି ଗାଡ଼ି ଚଲୋଉଛୁ ତା'ପରେ ଘଟଣା କେନ ଦୁର୍ଘଟଣା ହେଲାବେଲେ ବି ଆମେ ସବୁ ଆମେ ଗାଡ଼ି ଥୋଇକରି ପିନ୍ଧିକି ଆସିବା ପାଖେ ଯେନ୍ ଆମର୍ ସାଙ୍ଗ ସାଥୀ ଯିଏ ଅଛନ୍ ତାକେ ଫୋନ୍ କରୁସୁଁ ଫୋନ୍ କଲା ପରେ ସେନୁ କରି ଆମେ ଫୋନ୍ କରସୁଁ ଫୋନ୍ କଲା ପରେ ସେ ଯଦି ଆସ୍ବା ବୋଲେ ତାକେ ଜଣାଇ ତେସୁଁ ଆସିଲେ ତା'ପରେ ଆମକୁ ଆଣିକରି ଆଇସି ଆମକୁ ଅସୁବିଧା ନେଇକି ନେଇ ପଚାରିଲା ପତେତ ନେଇ ଆସିବେକି କେନ୍ଟା ହବାର୍ ଅଛି କି ନେଇ ବୋଲିକରି ଆମେ ସବୁ ପଚାରୁଛୁ ଗାଡ଼ି ନେକେନ୍ ଯିବାର ବାହାର୍ କେ ବୋଲେ ବି ଆମେ ଚା ପରେ ଗାଡ଼ି ବି ଆମେ ପଚାରୁଛୁ ରେଟିଂ ଆଜ୍ କରୁଛୁ